ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ନଅଶହ ଅନେଶତ ଚାରିଶ ସତଚାଳିଶ ପାଞ୍ଚ ହଜାର ଦୁଇ ଶହ ଏକାବନ ଦୁଇ ଶହ ଷାଠିଏ ନଅ ହଜାର ନଅ ଶହ ଅନେଶତ